ଅଗୁରୁ ଆମେ ଗାଈର ଗୋବର ଥିଲା ଆଣି ସେଥି ଯେଉଁ କ'ଣ ତି ଗଛ ଫଛ ଲଗେ କ'ଣ ରଖିକି ଖତ କରି ବିଲ ଚାଷ ବାସ କରି ଗଛ ଫଛ ଲଗାଇ ସବୁ ଗଛ ଫଛ ଲଗାଉଥିଲୁ ତ ଏବେ ସାର ଆସିଗଲାଣି ସାରରେ ବି ଏତେ ଇଏ ନାହିଁ ସାରରେ ତ ସବୁ ତ ନଷ୍ଟ ହେଇଯିବ ନାଁ ତ କ'ଣ କରିବା ତ ସାର ଆସି ସାରିଲାଣି ସାର ବାହାରିଲାଣି ଆଉ ତ ସାର ଥିଲେ ବି କିନ୍ତୁ ଖତର ବ୍ୟବହାର ହେଉଛି କାହିଁକି ନାଁ ସାର ଥିଲେ ତ କିଛି ହେବନି ଖତ ଯାହା ଖତ ଥିଲେ ଖତ ଥିଲେ ଗଛ ପତ୍ର ସବୁ ମାନେ ଗଛ କ'ଣ ତି ବଞ୍ଚିବ ଗଛ ବଞ୍ଚିବ ତ ସାର ସାର ଦ୍ୱାରା ଆମର ବହୁତ କ୍ଷତି ହେଉଛି ଆଉ ଯଦି ୟୁରିଆ ସାର ୟୁରିଆ ସାର ପକାଇବା ତଥାପି ଗଛ ବଞ୍ଚିବ ଆଉ କ'ଣ କରିବ